ହଁ ଡକ୍ଟର ଲିମା କହୁଛନ୍ତି ହଁ ମୁଁ ଗୋଟେ ପେସେଣ୍ଟ ନେଇ କିରି ଆସିଥିଲି ତ ଟିକେ ଆଖିରେ ମୋତି ପଡ଼ିଛି ସେ ଅପରେସନ୍ କରିବାକୁ ପଡ଼ିବ ସେ କ'ଣ ଥିବେ ଭଲ ଡକ୍ଟର କିଏ ଅଛନ୍ତି ହୁଁ ହୁଁ ହୁଁ ହୁଁ ସାର୍ ନେଇକି ଯିବେ ବୋଲି ବାହାରିଛନ୍ତି ତ ଟିକେ ଭଲ କିଏ ଡକ୍ଟର ଥିବେ ତାଙ୍କ ସହିତ ଟିକେ ପରିଚୟ କରି ଦେବେ ହଁ କଥା ଟିକେ ହେଇ ଗଲେ ଆମେ ଟିକେ ସୁବିଧା ଭାବରେ ଯେମିତି ହେବ ସେମିତି ଟିକେ ପଇସା ଟିକେ କେତିକି କ'ଣ ପଡ଼ୁଛି କ'ଣ ଇଏ କହିଲେ ଟିକେ ଆମେ ଯାଇଥାନ୍ତୁ ଆଉ ଆଚ୍ଛା ଆଉ

ଆଚ୍ଛା ରହିବା ସୁବିଧା କ'ଣ ବି ମେଡ଼ିକାଲ୍ରେ ଅଛି ନା କ'ଣ ସୁବିଧା କ'ଣ ଆମେ ତ ଜାଣିନୁ ନୂଆ କିରି ଯିବୁ ସେ ଆଚ୍ଛା ସେଇ କଥା ପଚାରିବାକୁ ଆସିଥିଲୁ ତ ବାହାରି ଆସିଥିଲୁ ବାହାର ଜାଗାରୁ ଇଏ ଯିବୁ ବୋଲି ମେଡ଼ିକାଲ୍ଟା କେଉଁଠି କି ଆଚ୍ଛା ହୁଁ ହଉ ଦେଖ ଆଚ୍ଛା ହଉ ଠିକ୍ ଅଛି ଦେଖିବୁ ଆମେ ସୁବିଧା କ'ଣ ହେଲେ ଯିବୁ ବୋଲି ବାହାରିଛୁ

ଆଚ୍ଛା ହଁ

ହୁଁ ଆଚ୍ଛା ହଉ ଦେଖା ଯାଉ କ'ଣ ହେଉଛି ଆଖିର ମୋତି ପଡ଼ି ଯାଇଛି ସେ ବାପାଙ୍କର ଟିକେ ଦେଖା ହେଇକିରି ଆସିବୁ ବୋଲି ବାହାରିଛୁ ପଇସା ପତ୍ର କ'ଣ କେତେ କ'ଣ ପଡ଼ୁଛି କ'ଣ ତାକୁ ଧରି କିରି ଯିବୁ ବୋଲି ବାହାରିଛୁ ଆଉ ଆଚ୍ଛା ଆଉ କ'ଣ କ'ଣ ସୁବିଧା ଅଛି କି ସେଇଠି ହଉ ହଉ ଠିକ୍ ଅଛି